ମୋ'ର ପ୍ରିୟ ମାଛ ହେଉଚି ଇଲିସି ଭାକୁଡ ରୋହି ମିରିକାଳି ଏବଂ ଚିଙ୍ଗୁଡି ଏହି ମାଛଗୁଡ଼ିକୁ ମୋତେ ଭାରି ପସନ୍ଦ ଲାଗେ ଖାଇବାକୁ ଏବଂ ଲୋକମାନେ ସାଧାରଣତଃ ଭଲପାଆନ୍ତି ରୋହି ଚିଙ୍ଗୁଡି ଇଲିସି ମିରିକାଳି ଏବଂ ଚୁନା ଏବଂ ତା ସହିତ ଚୁନା ମାଛକୁ ମଧ୍ୟ ସେମାନେ ପସନ୍ଦ କରନ୍ତି କାରଣ ଚୁନାମାଛ ଖାଇବା ଦ୍ୱାରା ସାଧାରଣତଃ ରୋଗ ପ୍ରତିରୋଧକଶକ୍ତି ବଢିଥାଏ ଏବଂ ତା'ସହିତ ଆମର ଶେଉଳ ମାଛ ଏବଂ ରକ୍ତା ଭାତ ଖାଇବାକୁ ଲୋକମାନେ ପସନ୍ଦ କରନ୍ତି କାରଣ ସେ ମାଛକୁ ଖାଇଲେ ଆମର ବଡ଼ିରେ ରକ୍ତ ସଞ୍ଚାରଣ ହୋଇଥାଏ ରକ୍ତ ଅଧିକା ହୋଇଥାଏ